ହ୍ୟାଲୋ ଆପଣ ଏମିତି କିନା ହୋଟେଲ୍ରେ ଦେଇଛନ୍ତି ଯେ ଆପଣ ଏଇ ହୋଟେଲ୍ରେ ଲକ୍ ଖୋଲୁନାହିଁ ଆଉ ବାହାରକୁ ମିଟିଂ ଯିବାର ଅଛି ଆସନ୍ତୁ ଆସିକି ଲକ୍ ଖୋଲନ୍ତୁ ଯାହା ତ ଅସନା ଫସନା ଦେଇଛନ୍ତି ଦେଇଛନ୍ତି ହୋଟେଲ୍ର କିଛି ଲାଇନ୍ ବ୍ୟବସ୍ଥା ନାହିଁ କିଛି ପାଣି ବ୍ୟବସ୍ଥା ନାହିଁ କିଛି ଏମିତି କିଛି ସୁବିଧା କିଛି ହୋଟେଲ୍ର ଭଲସେ କରିନାହିଁ ଆଉ ପୁଣି ଶେଷରେ ଲକ୍ କେମିତି ଚାବିଦେଲେ ଲକ୍ ପଡ଼ିଯାଇଛି ଆସୁନ ଆସି ଏଥିର ବ୍ୟବସ୍ଥା ଟିକିଏ କରନ୍ତୁ ଆପଣ ଏଇନେ ହୋଟେଲ୍ ଗୋଟେ ଦେଇଛନ୍ତି କିଛି ବ୍ୟବସ୍ଥା ନାହିଁ ବାହାରୁ ଆସିକି ସମସ୍ତେ ରହୁଛନ୍ତି ଆପଣ କିଛି ବି ସେ ବିଷୟରେ ତଦାରଖ କରିବାର ନାହିଁ ହୋଟେଲ୍ ଗୋଟେ ଦେଇଛନ୍ତି ଗୋଟେ ଭଲ ଖାଇବା ପିଇବା ବ୍ୟବସ୍ଥା କରିବା କଥା ଭଲ ରହିବା ବ୍ୟବସ୍ଥା କରିବା କଥା ଭଲ ଲାଇନ୍ ଫାଇନ୍ ବ୍ୟବସ୍ଥା କରିବା କଥା ସେ ତ କିଛି ବି ନାହିଁ ଏ ଯେଉଁ ଷ୍ଟାଫ୍ ରଖିଛନ୍ତି ଯେ କିଛି ବି ନାହିଁ ଲକ୍ କରି ଦେଇକି ଯାଇଛନ୍ତି

ଆପଣ ଯାଆନ୍ତୁ ସେ ଷ୍ଟାଫ୍ମାନଙ୍କୁ ସମସ୍ତଙ୍କୁ କୁହନ୍ତୁ ଆଉ ଏବେ ଆସନ୍ତୁ ଆପଣ ଆସିକି ଲକ୍ଟା ଟିକିଏ ଖୋଲି ଖୋଲା ଦିଅନ୍ତୁ କାହିଁକି ମୁଁ ବାହାରକୁ ଯିବାର ଅଛି ମୋ ମିଟିଙ୍ଗ୍ ଯିବାର ଅଛି ତ ଏବେ ଲକ୍ କରିକି ଯିବେ କେତେ ସମୟ ରହିବି ଅଧେ ଘଣ୍ଟେ ହେଲାଣି ଏଇଠି ରହିଲି ନା ଲକ୍ କରିକି ଅଛି ଏବେ ମୁଁ ଗାଧୋଇନି ପାଧୋଇନି ଖାଇନି ପିଇନି କିଛି କରିନି ଆଉ ଏବେ ମୋ ଶୌଚ ଯିବାର ଅଛି ଲେଟ୍ରିନ୍ ତା'ପରେ ବାଥ୍ରୁମ୍ ଯିବା ଅଛି ସବୁ ଯିବାର ଅଛି ଆପଣମାନେ ଷ୍ଟାଫ୍ମାନଙ୍କୁ କହିଦିଅନ୍ତୁ ସେମାନେ ଆସିକି ରୁମ୍ର ଚାବିି ଭୁଲ୍ ଭାଲ୍ରେ ଦେଇ ଯାଇ ଯାଇଛନ୍ତି ସେମାନେ ଆସିକି ଏଇଠି ଖୋଲି ଖୋଲାକି ଦେଇକି ଯାଆନ୍ତୁ ଆପଣ ଷ୍ଟାଫ୍ମାନଙ୍କୁ ଟିକିଏ କହିଦିଅନ୍ତୁ ଆଉ ସବୁ ବ୍ୟବସ୍ଥା କରିଦିଅନ୍ତୁ କାହିଁକି ଟାଇମ୍ ଏବେ ହୋଇଗଲାଣି ସାଢ଼େ ଦଶ ଏଗାର ହୋଇଗଲାଣି ଆଉ ଆସିଲେ ଗୋଟେ ମିଟିଂ ଯିବାର ଅଛି ମିଟିଂ ମୋ ଏଗାର ବଜେ ଥିଲା ଏବେ ତ ସାଢ଼େ ଦଶ ହେଲାଣି ଅତି ଶୀଘ୍ର କହିଦିଅନ୍ତୁ ଏବେ ଦଶଟା ଦଶଟା ପଇଁଚାଳିଶ ହୋଇଗଲାଣି କେମିତି ଷ୍ଟାଫ୍ ରଖିଛନ୍ତି ଷ୍ଟାଫ୍ମାନେେ ତ କିଛି ବି ଏଇଠି ତଦାରଖ କରିବା ପାଇଁ ନାହିଁ ବାହାରକୁ ଆସୁଛନ୍ତି ଏମିତି ହଇରାଣ ହେଲା ଆପଣ ଗୋଟେ ହଇରାଣ କଲେ ଭଲ କି ଶୀଘ୍ର ଆସିକି ରୁମ୍ ଖୋଲନ୍ତୁ